ମୋତେ ତ ସେମିତି ସବୁ ରୋଷେଇ କରିବାକୁ ଭଲ ଲାଗେ ଆଉ ସେମିତିକି ମୋତେ ଟିକିଏ ଭଲ ଲାଗେ ମାଂସ ରୋଷେଇ କରିବାକୁ ଯେହେତୁ ଆମ ଘରେ ସମସ୍ତଙ୍କୁ ସେଇଟା ଟିକିଏ ଭଲ ଲାଗେ ମୁଁ ରୋଷେଇ କଲେ ତ ମୋତେ ସେଇଲାଗି ସେଇଟା ଟିକିଏ ଭଲ କରି ରୋଷେଇ ମୁଁ କରେ ତା'ର ଯେତିକି ଯେମିତି ରୋଷେଇ କେମିତି କରିବି ଟିକିଏ ଆଉ ଟିକିଏ ଭଲ ହୋଇପାରିବ କି ସମସ୍ତେ କହିବେ ଭଲ ଲାଗୁଛି ବୋଲି ସେଇଟା ତ ମୁଁ ସେହି ହିସାବରେ ଟିକିଏ ଦେଖିରଖିକରି ତାକୁ ରୋଷେଇ କରେ ଏମିତି ତେଲ ହେଉ କି ରସୁଣ ପିଆଜ ହେଉ ମସଲା ମସଲି ହେଉ ସେହି ହିସାବରେ ମୁଁ ତାକୁ ଦେଇକି ଟିକିଏ ଭଲକରି କରିବାକୁ ଚେଷ୍ଟା କରେ ଯେହେତୁ ସମସ୍ତଙ୍କୁ ଯେମିତି ଭଲ ଲାଗିବ ସମସ୍ତେ ମୋର ଟିକିଏ ପ୍ରଶଂସା କରିବେ ଯେ ଏଇଟା ଟିକିଏ ଭଲ ହୋଇଛି ସେଥିଲାଗି ମୁଁ ଟିକିଏ ତାକୁ ଭଲ କରି ରୋଷେଇ କରେ ତ ସମସ୍ତେ ଟିକିଏ ଭଲକରି କହିଲେ ମୋତେ ଟିକିଏ ଭଲ ଲାଗେ ଯେହେତୁ ମୁଁ ରୋଷେଇ କରେ ଟିକିଏ ଭଲ କହିଲେ ମୋତେ ଟକିଏ ଭଲ ଲାଗେ ଆଉ